ମୁଁ ଟିକିଏ ମନୋରଞ୍ଜନ କରିବା ପାଇଁ ବଲିଉଡ଼୍ ଟଲିଉଡ଼୍ ଏସବୁ ଦେଖେ ଭାରତର ଫ୍ୟାଶନ୍ ଟ୍ରେଣ୍ଡ୍କୁ ସବୁଠି ଆଜିକାଲି ବଲିଉଡ୍ ଟଲିଉଡ୍ ପ୍ରଭାବିତ କଲାଣି ଯେମିତିକି ମୋର ଗୋଟେ ପୋଷାକଶୈଳୀ ଗୋଟେ ପସନ୍ଦ କରେ ଯେମିତିକି ଆମର ଗୋଟେ ଅଛିକି କରିନା କପୁର୍ ଆଉ ଓଡ଼ିଆରେ ସବୁ ଅଛନ୍ତିକି ଅପରାଜିତା ଏ ସମସ୍ତଙ୍କର ମୁଁ ମାନେ ପୋଷାକଶୈଳୀ ମୋତେ ଟିକିଏ ଆକର୍ଷିତ କରେ ମୁଁ ସେମାନେ ଯେମିତିକା ପୋଷାକ ପିନ୍ଧନ୍ତି ମୁଁ ସେମିତିକା ପୋଷାକ ପିନ୍ଧେ ସେମାନେ ଯେମିତି ଓଢ଼ଣୀ ପକାନ୍ତି ମୁଁ ସେମିତି ଓଢ଼ଣୀ ଭାଙ୍ଗିକି ପକାଏ ସେମାନଙ୍କ ଚୁଟି ହେୟାର୍ ଷ୍ଟାଇଲ୍ଟା ଯେମିତି ମୁଁ ଟିକିଏ ତାଙ୍କ ହେୟାର୍ ଷ୍ଟାଇଲ୍କୁ ବି ମାନେ ଫଲୋ କରେ ସେହିପରି ହେୟାର୍ ଷ୍ଟାଇଲ୍ କରେ ସେମିତି କୁକୁମ ଲଗାଏ ସେମିତି ବିନ୍ଦି ଲଗାଏ ତା'ପରେ ସେମିତି ଚୁଡ଼ି ବି ପିନ୍ଧେ ସେସବୁ କୁ ମୁଁ ଫଲୋ କରେ କାରଣ ମୋତେ ପସନ୍ଦ ଆସେ ତ ମୁଁ ଚାହେଁ କି ମୁଁ ଯଦି ଦେଖୁଛି ସେ ପିନ୍ଧିଲେ ଏତେ ସୁନ୍ଦର ଦେଖାଯାଉଛି ତାହେଲେ ମୁଁ ପିନ୍ଧିଲେ ସୁନ୍ଦର ବି ଦେଖାଯିବି ଏଇଟା ଭାବିକି ମୁଁ ତାକୁ ଟିକିଏ ଫଲୋ କରେ ବା ସେହିପରି ସମାନ ପୋଷାକ ତିଆରି କରେ ତିଆରି କରିକି ଚେଷ୍ଟା କରେ ତିଆରି କରିବାକୁ ବେଳେବେଳେ ସେମିତି ପୋଷାକ ବି ତିଆରି କରିକି ମୁଁ ବହୁତଥର ପିନ୍ଧିଛି ସମସ୍ତେ ବି କୁହନ୍ତି ତୁ ଏଇ ଫିଲ୍ମର ପୋଷାକକୁ ଫଲୋ କରିକି କରିଛୁନା ବହୁତ ବଢ଼ିଆ ଲାଗୁଛି